ହ୍ୟାଲୋ ଆରେ ପୂର୍ଣ୍ଣ କଣ କରୁଛୁ କିରେ ଆରେ ମୁଁ କଣ କହୁଥିଲି କି ଆଜି ତ ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି ବନ୍ଦ ଅଛି ଆଉ ଚାଲୁନୁ ଯିବା କୁଆଡ଼େ ଗୋଟେ ବୁଲା ବୁଲି କରିକି ଆସନ୍ତେ ନାଇଁ ତୋର କିଛି କାମ ଦାମ ନାହିଁ ତ ଘରେ ହଁ ଯଦି କାମ ନାହିଁ ତାହେଲେ ମୁଁ କଣ କହୁଥିଲି କି ଯାଇଥାନ୍ତେ ଟିକେ ସିଆଡ଼େ ବୁଲା ବୁଲି ବାହାରେ କରିଥାନ୍ତେ ସେ ଫୁକୁ ଭାଇ ର ଆଳୁଦମ୍ ଦହିବରା ଟିକେ ଖାଇଥାନ୍ତେ ବହୁତ ଦିନ ହେଲା ଖିଆ ହେଇନି ମନେ ପଡ଼ୁଛି ଆରେ ଯୋଉ ଫୁକୁ ଭାଇ ଆଳୁ ଦହିବରା ଆଳୁଦମ୍ ଯେଉଁ ଦୋକାନ ଦେଇଛି ମ ସେ ଛକ ଉପରେ ଏ ତୁ କହୁନୁ କେତେବେଳେ ଯିବା ଏ ତୋ ଟାଇମ ତୁ ମୋତେ କହ ସେହି ଅନୁସାରେ ଯିବା ବାହରିକି ଅ ହଉ ସେଠାର ଦହିବରା ଆଳୁଦମ ଟା ଭଲ ଲାଗେ ତ ମୁଁ ଥରେ ଖାଇଥିଲି ସେଥିପାଇଁ ମୁଁ ତୋତେ କହୁଛି ଯିବାକୁ ଆଉ ଅ ହଉ ତାହେଲେ ହଉ ମୁଁ ଘରୁ ବାହାରିଲେ ତୋତେ କଲ୍ କରିବି ଆଉ ତୁ ରେଡି ହେଇକି ଥିବୁ ଆଉ ମୁଁ ବାହାରୁଛି ଏଇ ଦଶ ପନ୍ଦର ମିନିଟ ଭିତରେ ଆଉ ଅ ହଉ ତାହେଲେ ଆରେ କେଉଁଥିରେ ଯିବା କହିଲୁ ଅ ଠିକ୍ ଅଛି ତୋରି ବାଇକରେ ଯିବା ନା ମୋ ବାଇକ୍ ଟା ନେବି ଅ ହଉ ତାହେଲେ ଅ ହଉ ମୁଁ ଘରୁ ବାହାରିଲେ ତୋତେ ଗୋଟେ କଲ୍ କରିଦେବି ଆଉ ତୁ ରେଡି ହେଇକି ଦାଣ୍ଡ ଦୁଆରେ ଥିବୁ ଆଉ ହଁ କଣ ମିଶାନ୍ତି ଆରେ ତାଙ୍କର ଭଲ ମାନେ ମସଲା ମସଲି ପିଆଜ ଆଉ ସେ ଯେଉଁ ମସଲା ଗୁଣ୍ଡ ଲଙ୍କା ଆଉ ଖଟା ପାଣି ବଢିଆ ସବୁ ଦିଅନ୍ତି ମ ଆରେ ତୁ ଚାଲ ସେଠିକି ଖାଇବୁ ଆଗ ତୁ କ କହିବୁନୁ ମୋତେ ଆସିଲେ କେମିତି ଲାଗିଲା କଣ ହେଲା ମୁଁ ଖାଇଥିଲି ବୋଲି ତୋତେ କହୁଛିନା ଆଉ ହଁ ମୁଁ ଥରେ ଦୁଇ ଥର ଯାଇଛି ଆଉ ଅ ହଉ ତାହାଲେ ଠିକ୍ ଅଛି